ମୁଁ ଅବଶ୍ୟ କଣ୍ଟେନର୍ ବଗିଚା କିମ୍ବା ଭୂଲମ୍ବ ବଗିଚା ଥରେ ବନାଇବାକୁ ଚେଷ୍ଟା କରିଛି ଆଉ ସେଥିରେ ସଫଳ ବି ହେଇଛି କାହିଁକି ନା ସବୁ ଜାଗାରେ ତ ସେମିତି ଜାଗା ମିଳୁନି କି ମାଟି ଏଭେଲେବଲ୍ ରହୁନି ଯାହାକି ଆମେ ବଡ଼ ବଡ଼ ଗଛ ଲଗାଇପାରିବୁ ତେଣୁ ଆମେ କ'ଣ କରିଥିଲୁ ନା ଆମ ଛାତ ଉପରେ ଗୋଟେ ଛୋଟିଆ ଜାଗାରେ କିଛି ମାଟି ଆଣି ପକେଇଥିଲୁ ତା'ଦେହେରେ ବାଇଗଣ ମଞ୍ଜି ବିଲାତି ମଞ୍ଜି ଲଙ୍କାମଞ୍ଜି ସେସବୁ ଛାଟି ଦେଇଥିଲୁ ତା'ପରେ ସେଥିରେ କ'ଣ କଲି ନା ଲଗାତାର ଡେଲି ଆମେ ପାଣି ଦେଉଥିଲୁ ଧୀରେ ଧୀରେ ମୁଁ ଦେଖିବାକୁ ପାଇଲି କିଛି ଦିନ ଭିତରେ ସେଥିରୁ କୁଆଁ ବାହାରିଲା ମାନେ ମୋତେ ଲାଗିଲା ଯେ ଗଛର ମାନେ ଯେଉଁ ମଞ୍ଜିରୁ ଏଥିରେ ନାହିଁ ଗଛପତ୍ର ବାହାରିଲାଣି ତ ମୁଁ ପ୍ରକୃତରେ ମାନେ ଯୋ ଯେକୌଣସି ଜାଗାରେ ଆପଣ ଯଦି ମଞ୍ଜିଟେ ପୋତିଲେ ତାକୁ ଯଦି ଡେଲି ପାଣି ସୂର୍ଯ୍ୟକିରଣ ଖାଦ୍ୟ ଆମର ଯେଉଁ ପାଇଲା ସିଏ ସେ ନିଶ୍ଚୟ ଗଛ ହେଇ ବାହାରିବ ତା'ପାଇଁ ପ୍ରଶସ୍ତ ଜାଗା କିମ୍ବା ବହୁତ ପରିମାଣର ମାଟି ବି ଦରକାର ନାହିଁ ତେଣୁ କଣ୍ଟେନର୍ ବଗିଚା ନିହାତି ଭାବରେ ସମ୍ଭବ ଆଉ ସେଥିରେ କଣ୍ଟେନର୍ ବଗିଚା କରିକି ଯେଉଁ ଆନନ୍ଦ ମିଳେ ତା'ହୁଏ ତ ଆଉ କେଉଁଥିରେ ମିଳିବନି ଭଲ ସେଥିରୁ ଆପଣ ଭଲ ଅକ୍ସିଜେନ୍ ପାଇପାରିବେ ନିଜ ଘର ଛାତରେ ନିଜ ହାତ ପାହାନ୍ତାରେ ଭଲ ଅକ୍ସିଜେନ୍ ପିୟୋର୍ ଅକ୍ସିଜେନ୍ ପାଇପାରିବେ ତେଣୁ କଣ୍ଟେନର୍ ବଗିଚା ତ ମୁଁ କରିଥିଲି ତ ସେଥିରେ ସଫଳ ବି ହେଇଛି